ଆମେ କିଛିଦିନ ତଳେ କେତୋଟା ସାଙ୍ଗ ବୁଲିବାକୁ ଯାଇଥିଲୁ ବାଙ୍ଗାଲୋର ତ ସେଇଠି ଓଡ଼ିଆ ଲୋକମାନେ ଅଧିକାଂଶ ନଥିଲେ ତ ସେଥିପାଇଁ ସେ ହିନ୍ଦୀ ଲାଙ୍ଗୁଏଜ୍ରେ କଥାବାର୍ତ୍ତା ହଉଥିଲେ ମୋ ସାଙ୍ଗମାନଙ୍କୁ ହିନ୍ଦୀ ଏତେଟା ଜଣା ନଥିଲା ମୁଁ ସେମାନଙ୍କୁ ଯେତେବେଳେ ହିନ୍ଦୀ ଲୋକ ଆସିବେ ହିନ୍ଦୀରେ କଥା ହଉଥିଲେ ମୁଁ ସେମାନଙ୍କୁ ହିନ୍ଦୀରେ ହିନ୍ଦୀ ବୁଝି ମୁଁ ଯେହେତୁ ବୁଝୁଥିଲି ହିନ୍ଦୀ ମୁଁ ହିନ୍ଦୀକୁ ଟ୍ରାନ୍ସଲେଟ କରିକିରି ଓଡ଼ିଆରେ କହୁଥିଲି ମୋ ସାଙ୍ଗମାନଙ୍କୁ ଆଉ ମୋ ସାଙ୍ଗମାନଙ୍କର ଓଡ଼ିଆ ଭାଷା ସେମାନଙ୍କୁ ବୁଝା ପଡ଼ୁନଥିଲା ଯେହେତୁ ସେଥିପାଇଁ ମୁଁ ବି ଓଡ଼ିଆ ଓଡ଼ିଆ ବୁଝିକିରି ସେମାନଙ୍କୁ ହିନ୍ଦୀରେ ଟ୍ରାନ୍ସଲେସନ୍ କରିକିରି କହୁଥିଲି ଏହା ହିଁ ଏହା ହିଁ ମୋର ଅଭିଜ୍ଞତା ଥିଲା ଯେ ଓଡ଼ିଆ ଭାଷାରେ ମୁଁ ବୁଝାଇ ପାରୁଥିଲି